ଜନଶତାବ୍ଦୀ ଟ୍ରେନ ଯାହାକି ଭୁବନେଶ୍ୱରରୁ କୋଲକାତା ଯାଏ ଓ ସେଇଠୁ ଫେରେ କୋଲକତାରୁ ଭୁବନେଶ୍ୱର ଫେରେ ଜନଶତାବ୍ଦୀ ଟ୍ରେନ ରେ ମୁଁ ବହୁତଥର ଯିବା ଆସିବା କରିଛି ମୁଁ ଜନଶତାବ୍ଦୀରେ କଟକରୁ କୋଲକତା ଯାଇଛି ଓ କଟକରୁ ବାଲେଶ୍ବର ଯାଇଛି କଟକ ଓ କୋଲକତା ଯିବା ଯେଉଁ ଟ୍ରେନ ଜନଶତାବ୍ଦୀ ସେଇଟା ମୋତେ ସବୁଠୁ ଭଲଲାଗେ ଟ୍ରେନ ତ ବହୁତ ପ୍ରକାର ଅଛି ବହୁତ ଭଲ ଏକ୍ସପ୍ରେସ ଟ୍ରେନ ଅଛି ସୁପରଫାଷ୍ଟ ଫାଷ୍ଟ ଲୋକାଲ କିନ୍ତୁ ମୋତେ ଜନଶତାବ୍ଦୀ ଟ୍ରେନ ସବୁଠାରୁ ଭଲଲାଗେ କାହିଁକି ନା ଜନଶତାବ୍ଦୀର ଟାଇମିଂଟା ଭଲଲାଗେ ସେ ପ୍ରପର ଟାଇମ ରେ ରିଚ୍ କରେ ଷ୍ଟେସନ କୁ ଓ ପ୍ରପର ଟାଇମ ରୁ ଷ୍ଟେସନ ରୁ ଛାଡ଼ିକି ଓ ଠିକ୍ ଟାଇମ ରେ ଆମକୁ ପହଞ୍ଚାଇ ଦିଏ ଆମ ସ୍ଥଳୀରେ ଜନଶତାବ୍ଦୀ ଟ୍ରେନ ରେ ବସିବା ସୁବିଧା ବହୁତ ବଢ଼ିଆ କମ୍ଫୋର୍ଟ ହଉ ଓ ଜନଶତାବ୍ଦୀ ଟ୍ରେନ ଏ ଟାଇମିଂ ଯିବାଆସିବାରେ ଆମକୁ କେଉଁ କାମ କରିବାକୁ ଆମକୁ ସାହାଯ୍ୟ କରିଥାଏ ଆମର କିଛି କାମଥିଲେ ଯେଉଁ ସମୟରେ ପହଞ୍ଚିବାକଥା ଠିକ୍ ସମୟରେ ପହଞ୍ଚାଇଦିଏ ଯେଉଁଥିପାଇଁକି ଆମର ଯେଉଁକାମ ଆମ ଟାଇମିଂ ଅନୁସାରେ ପ୍ରପରଲି ଆମେ କରିକି ଆସୁ ଓ ଅଲଗା ଟ୍ରେନ ରେ ମୁଁ ବିହାର ଯାଇଥିଲି ସେଇଠି ସୁପରଫାଷ୍ଟ ଟ୍ରେନ କିନ୍ତୁ ତା ବ୍ୟବସ୍ତା ଟିକିଏ ଭଲ ଲାଗିଲାନି ଯେଉଁ ସୁବିଧା ଯେଉଁ କମ୍ଫୋର୍ଟ ଜନଶତାବ୍ଦୀ ଟ୍ରେନ ରେ ମୋତେ ମିଳେ ସେଇ ସୁବିଧା କି ସେଇ କମ୍ଫୋର୍ଟ ଅଲଗା ଟ୍ରେନ ରେ ମୁଁ କାଇଁ ଆଭେଲେବୁଲ କରିପାରେ ନାହିଁ